ଆମର୍ ଗାଁରେ ଯୁବକ୍ମାନେ ସବୁ ବର୍ଷ କିଛି ନା କିଛି ଫଙ୍କ୍ସନ୍ ହେସି ଯେନ୍ଥିରେ କି ତାକର୍ ବେଷ୍ଟ୍ ଦେସନ୍ ସେମାନେ ଡ୍ୟାନ୍ସିଂ କେ ନେଇକି ନୃତ୍ୟ କେ ନେଇିକି ସବୁ ବର୍ଷ ନୃତ୍ୟ ପ୍ରତିଯୋଗିତା ହେସି ନୃତ୍ୟର ସୋକେସ୍ ହେସି ଆଉ ସବୁ ବର୍ଷ କମ୍ପିଟିଟର୍ମାନେ ପିଲାମାନେ ବା ପାର୍ଟିସିପେଣ୍ଟ୍ସମାନେ ବହୁତ୍ ହି ବଢ଼ିଆ ପ୍ରଦର୍ଶନ କରସନ୍ ସେଟା ରିଜ୍ନାଲ୍ ଲେଭେଲ୍ରେ ବି କର୍ସନ୍ ଗାଁ ଲେଭେଲ୍ରେ ବି ଡିଷ୍ଟ୍ରିକ୍ଟ ଲେଭେଲ୍ରେ ବି ଷ୍ଟେଟ୍ ଲେଭେଲ୍କେ ବି ଯାଇଛନ୍ ଆଉ ଆଗ୍କେ ନ୍ୟାସ୍ନାଲ୍ ଲେଭେଲ୍କେ ବି ଯାଇପାରନ୍ ତାଙ୍କର୍ ଟ୍ୟାଲେଣ୍ଟ୍ ପ୍ରତିଭା ନୃତ୍ୟକେ ନେଇକି ବହୁତ୍ ଆଗ୍କେ ଆଉ ତାଙ୍କର୍ ଇଚ୍ଛା ବି ବହୁତ୍ ଆଉ ସେଥିରେ ସେମାନେ କିଛି କରିପାର୍ବେ ଯେନ୍ଟାକି ଦେଖ୍ଲେ ଜଣା୍ପଡ଼୍ସି ଆଉ ବହୁତ୍ କିଛି ପ୍ରଦର୍ଶନ ହେଇଛେ ଟିକେ ରଚେ ନେଇ ବହୁତ୍ଟେ ପ୍ରଦର୍ଶନ ହେଇଛେ ଗାଁ ଅଞ୍ଚଲ୍ମାନ୍କୁ ବହୁତ୍ଟେ ପ୍ରତିଭାଶୀଲ୍ ପ୍ରତିଭାଶୀଲ୍ ବାଲକ୍ମାନେ ଅଛନ୍ ବାଲିକାମାନେ ଅଛନ୍ ଯେନ୍ମାନେ ବହୁତ୍ ଆଗ୍କେ ଉନ୍ନତ ଭାବରେ ନିଜର୍ ଫ୍ୟୁଚର୍କେ ନେଇପାର୍ବେ ନିଜର୍ ନିଜର୍ ଗୁଟେ ନେମ୍ ରଖିପାର୍ବେ ନିଜର୍ ଗୁଟେ ଇମେଜ୍ ବନେଇ ପାର୍ବେ ସବ୍କର୍ ଆଗ୍ଆଡ଼େ ଯେନ୍ଟାକି ଚାହୁଁଛୁ ଆମେ ଆଉ ଏନ୍ତା ପ୍ରଦର୍ଶନ ହେଉଥାଉ ଗାଁରେ ଆଉ ଦେଶଭର୍ରେ ବି ଆଗ୍କେ ହେବା ଆଶା ଅଛେ ଆଉ ଆମେ ତାଙ୍କର୍ ଲାଗି ବହୁତ୍ କିଛି ପ୍ରୟାସ୍ କରୁଚୁଁ ତାକି ସେମାନେ ଆଗ୍କେ ଯାଇପାର୍ବେ ଆଉ ଦେଶ୍ର ନାଁ ରୋସନ୍ କରିପାର୍ବେ